ଦେଖନ୍ତୁ ଆଜ୍ଞା ଆମେ ହେଲୁ ଓଡ଼ିଶାବାସୀ ଯେତେ ଯେତେ ଯାହାବି ନାଚ ଆସିଲେ ବି ଆମର ଆମ ଓଡ଼ିଶା ଆମେ ଯେହତୁ ଓଡ଼ିଶାବାସୀ ଆମେ ଆମେ ଛଉ ନାଚ ଓଡ଼ିଶାରେ ଓଡ଼ିଶୀ ନାଚ ଗୋଟିପୁଅ ଭଜନ କୀର୍ତ୍ତନରେ ନାଚ ଇତ୍ୟାଦି ଆମର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିବ ଆ ତାପରେ ଏବେ ବହୁତ ପ୍ରକାର ନାଚ ବାହାରିଲାଣି ଯେମିତିକି କ'ଣ ବେଲି ଡ଼୍ୟାନ୍ସ ଏମିତି ସବୁ ବହୁତ ପ୍ରକାର ନାଚ ବାହାରିଲାଣି ଲୋକମାନେ ଯେତେ ଯେତେ ନାଚ ବାହାରିଲେ ମଧ୍ୟ ଓଡ଼ିଶାରେ ସବୁବେଳେ ପାଇଁ ଓଡ଼ିଶୀ ଲୋକପ୍ରିୟ ନୃତ୍ୟ ହୋଇକି ରହିବ କେବଳ ଭାରତରେ ନୁହେଁ ଓଡ଼ିଶାରେ ନୁହେଁ ବହୁତ ଜାଗାରେ ମଧ୍ୟ ଓଡ଼ିଶୀକୁ ଓଡ଼ିଶୀ ନୃତ୍ୟକୁ ପ୍ରାଧାନ୍ୟ ଦିଆଯାଉଛି ବହୁତ ଜାଗାରେ ଓଡ଼ିଶାଲା ଲୋକପ୍ରିୟ ନୃତ୍ୟ

ଏବେ ବହୁତ ପ୍ରକାର ଯେମିତି କିି ସମସ୍ତେ ଯେତେ ଯାହା ହେଲେ ବି ଡ଼ିଜେ ଡ଼ିଷ୍କୋ ଯେତେ ଗୀତ ବାହାରିଲଲେ ମଧ୍ୟ ଓଡ଼ିଶାରେ ଏବେ ମଧ୍ୟ ଲୋକମାନେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ସେଇଭଳି ଓଡ଼ିଶୀ ସବୁବେଳେ ଲୋକପ୍ରିୟ ନୃତ୍ୟ ହେଇକି ରହିବ ଆଉ ଆଉ ଓଡ଼ିଶୀ ଆମ ଲୋକନୃତ୍ୟ ଥିଲା ରହିବ